ଆଜିକାଲିକା ଯୁଗରେ କେବଳ ପରିବା ଦୋକାନମାନେ ଆଉ ତେଜରାତି ଦୋକାନ ଗୁଡ଼ିକ ଏବଂ ଏଇ ମାଛ ମାଂସ ଦୋକାନ କି ଛୋଟ ଛୋଟ ଇଲେଟ୍ରିକାଲ୍ ଇକ୍ୱିପମେଣ୍ଟ ଦୋକାନଗୁଡ଼ିକ ଖୁଚୁରା ବ୍ୟବସାୟ ହୋଲସେଲ୍ ବଜାରରେ ଯାଉଛନ୍ତି ଆଉ ଆଜିକାଲି ସଉଦା ଓ ପନିପରିବା ଦରଗୁଡ଼ିକ ବହୁତ ଜୋରେ ପରିବର୍ତ୍ତନ ହେଉଛି ଓ କିଛି ବର୍ଷ ପୂର୍ବରୁ ପାଞ୍ଚ ବର୍ଷ କି ଦଶ ବର୍ଷ ପୂର୍ବରୁ ଆମେ ୟାର ମୂଲ୍ୟଗୁଡ଼ିକ ଦଶ ପନ୍ଦର ଟଙ୍କା ଥିବା ବେଳେ ଏବେ ସେ ଗୁଡ଼ିକ ତିରିଶ ଚାଳିଶ ଟଙ୍କା ମଧ୍ୟ ହେଇଗଲାଣି ଆଉ କିଛି କିଛି ଜାଗାରେ ତ ଏହି ଯେଉଁ ପରିବହନ ବ୍ୟବସ୍ଥା ପାଇଁ କି ସେଗୁଡ଼ିକ ସତୁରୀ ଅଶୀ ଟଙ୍କା ମଧ୍ୟ ହୋଇଗଲାଣି ଯାହାକି ଗୋଟେ ସାଧାରଣ ମଣିଷ ଉପରେ ବହୁତ ଘାତକ ସାଜୁଛି ଆଉ ଏଥିପାଇଁ କି ଅନଲାଇନ୍ ଶପିଙ୍ଗ ଏବେ ବହୁତ ଭଲ ଭାବରେ ସବୁ ଲୋକଙ୍କ ଭିତରେ ପ୍ରଚଳିତ ହେଲାଣି ଯାହାର ଯେଉଁ ଜିନିଷ ବି ଦରକାର ସିଏ ଅନଲାଇନ୍ରୁ ମଗେଇ ପାରୁଛି ଆଉ ଏଇଟା ଅନଲାଇନ୍ ଶପିଙ୍ଗ ଏବେ ସବୁ ଜାଗାରେ ତାଙ୍କର ଡେଲିଭରି ବୟଗୁଡ଼ାକ ସ୍ଥାପନ କଲେଣି ତ ଏଇଟା ଏବେ ସବୁ ଜାଗାରେ ଆଭେଲେବଲ୍ ହେଇପାରିଲାଣି